ଆମର ସାଧାରଣତଃ ବହୁତ ପଶୁପକ୍ଷୀ ଆମେ ପାଳନ କରୁ ବାପା ପଶୁପକ୍ଷୀ ପାଳନ କରନ୍ତି ଗାଈ ଛେଳି କୁକୁଡ଼ା ଏହି ସବୁ ଆମର ରଖିଛୁ ସାଧାରଣତଃ ଏମାନଙ୍କୁ ପାଳନ କଲେ ଆମର କିଛି କ୍ଷତି ହୁଏ ନାହିଁ ବରଂ ବହୁ ସାରା ଲାଭ ମଧ୍ୟ ହୋଇଥାଏ ଗାଈ ଗାଈ ପାଖରୁ ଆମେ କ୍ଷୀର ପାଉ କ୍ଷୀର ବିକ୍ରି କରିବା ସହିତ ଆମେ କ୍ଷୀରରୁ ଛେନା ଘିଅ ଘିଅ ରେଟ୍ ତ ଆପଣମାନେ ଜାଣିଥିବେ ଏବେ ବଜାରରେ ବହୁତ ହେଲାଣି ଆଉ ସାଧାରଣତଃ ସମସ୍ତଙ୍କ ଘରେ ତ ଛୁଆ ମାନଙ୍କୁ ଥଣ୍ଡା ହେଲେ ଘିଅର ନିହାତି ଆବଶ୍ୟକତା ଅଛି ତ ଘିଅ ବାହାର କରିକି ମଧ୍ୟ ବିକ୍ରି କରି ପାରିବା ଦହି ଛେନା ଲହୁଣୀ ସବୁ ଗାଈ ପାଖରୁ ଗାଈ ପାଖରୁ ଯେଉଁ କ୍ଷୀର ମିଳେ ସେଥିରୁ ବାହାରୁ ଥିବା ସବୁ ଜିନିଷ ଆମ ଦେହ ପାଇଁ ବି ଉପକାର ସମସ୍ତେ ମଧ୍ୟ ଏହାକୁ କିଣିଥାଆନ୍ତି ବ୍ୟବହାର ବି କରିଥାନ୍ତି କୁକୁଡ଼ାଟିଏ ରଖିଲେ ସେଥିରୁ ଆମେ ଅଣ୍ଡା ପାଇବା ଅଣ୍ଡାରୁ ଅଣ୍ଡା ପାଇବା ମାଂସ ପାଇବା ଅଣ୍ଡାରୁ ଛୁଆ ଫୁଟାଇଲେ ଅଧିକରୁ ଅଧିକ କୁକୁଡ଼ା ହେଲେ ତାକୁ ମଧ୍ୟ ଆମେ ବିକ୍ରି କରିପାରିବା ଛେଳିଟିଏ ରଖିଲେ ଛେଳିର କ୍ଷୀର ମଧ୍ୟ ଆମେ ବିକ୍ରି କରିପାରିବା ଆଉ ଛେଳିର ଛେଳି ଆଉ ଛୁଆ କଲେ ତାକୁ ମଧ୍ୟ ବିକ୍ରି କରିପାରିବା ଯେଉଁ ଖାସି ମାଂସ ବଜାରର ରେଟ୍ ତ ଆପଣମାନେ ଜାଣିଥିବେ ଦିନକୁ ଦିନ ଏହା ବୃଦ୍ଧି ହେବାକୁ ଲାଗିଛି ସେଥିପାଇଁ ପଶୁପାଳନ କିଛି କ୍ଷତି ନୁହଁ ଆମର ବରଂ ଲାଭ ହୋଇଥାଏ